ମୋର ମନେ ଥିବା ପାଞ୍ଚଟି ତାରିଖର ନାମ ହେଲା ଦୁଇ ଦଶ ଉଣେଇଶହ ଅଠାଅଶୀ ପାଞ୍ଚ ଏକ ଦୁଇହଜାର ଦୁଇ ପନ୍ଦର ଏଗାର ଦୁଇହଜାର ପାଞ୍ଚ ଅଠର ବାର ଦୁଇହଜାର ଦଶ ଛବିଶ ଚାରି ଦୁଇହଜାର ବାଇଶି